ଆମେ ସବୁବେଳେ ଘର କାମରେ ବ୍ୟସ୍ତ ରହୁଛୁ ଦୁନିଆ କାମ ପିଲାମାନଙ୍କୁ ସ୍କୁଲ୍ ଯିବା ନବା ଆଣିବା ଏସବୁରେ ସବୁବେଳେ ବ୍ୟସ୍ତ ରହୁଛୁ ତେଣୁ ଗୀତ ଶୁଣିଲେ ଆମ ମାଇଣ୍ଡ୍ ମନ ଆମ ଫ୍ରେଶ୍ ହେଇଯାଏ ଆମକୁ ଭଲ ଲାଗେ ଟାଇମ୍ବି ପାସ୍ ହେଇଯାଏ ଆଉ ସବୁବେଳେ କାମ ବିଜିରେ ରହେ କାମ କରୁଥିବା ସମୟରେ ବି ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ଗୀତ ତ ଗାଇ ପାରିବା ନାହିଁ କିନ୍ତୁ ଅଲଗା ଲୋକଙ୍କ କଣ୍ଠରୁ ଆମେ ଶୁଣିବା ଶୁଣିବା ପାଇଁ ଇଚ୍ଛା କରିବା ବା ଦେଖେ